ହଁ କିଏ କହୁଥିଲେ ହଁ ହଁ ହଁ ମିଳେ ଯେ ସବୁଦିନ ମିଳେନି

ହଁ ମ୍ୟାଡ଼ାମ୍ ମେଳେ ଯେ ସେଇଟା ସବୁଦିନ ମେଳେନି ଖାଲି ସଣ୍ଡେ ଦିନ ସେ ତରକାରୀ କରାହୁଏ ହୁଁ ସେଇଟା ଆମର ଦୁଇଶହ ପଚାଶ ଟଙ୍କା ଡିସକାଉଣ୍ଟ ଦେଖନ୍ତୁ ମ୍ୟାଡ଼ାମ୍ ଡିସକାଉଣ୍ଟ ଆଉ କରାଯିବ କି କହୁଛନ୍ତି ଆପଣ ବୋଇଲେ ଏମତି ଆଉ କୋଡ଼ିଏ ତିରିଶ ଟଙ୍କା କାଟିଦେବୁ ଆଉ ପାର୍ସଲ ପାର୍ସଲ ନେଲେ କାଟିଦେବୁ ହେଉ ଠିକ ଅଛି ଆସନ୍ତୁ ହଁ ହଁ ଭଲ ହେଉଛି ଆପଣ ଥରେ ଆସନ୍ତୁ ଆପଣ ଥରେ ଆସନ୍ତୁ ଖାଇକି ଯାଆନ୍ତୁ ତା'ହେଲେ ଜାଣିପାରିବେ କେମିତି ହେଉଛି ନାଇଁ ମ୍ୟାଡ଼ମ୍ ମିଳୁଛି ଆପଣ କେତେ ପ୍ଲେଟ୍ ନେଉଛନ୍ତି ସେହି ହିସାବରେ ତୁମର ପାର୍ସଲ ନେଲେ ଡିସକାଉଣ୍ଟ କରାହେବ ହେଉ ଯଦି ବି ଚାହୁଁଛନ୍ତି ତା'ହେଲେ ଆମର ଅର୍ଡ଼ର ପୂର୍ବରୁ ନେଇକି ଆମର ତ ସଣ୍ଡେ ଦିନ ହେଉଛି ଆଉ ତା' ଆଗରୁ ଆଡ଼ଭାନ୍ସ ସେମତି ପଇସା ବି ପଠେଇ ଦିଅନ୍ତୁ ତା'ହେଲେ ଆମର ଆପଣଙ୍କ ପାଇଁ ବୋଲି ସେଇଟା ବୁକ୍ ହେଇଥିବ ତ ଲୋକମାନେ ଆସି ସେଇଟା ତ ଟିକିଏ ବହୁତ ଇଏ ସମସ୍ତେ ଆସି ଖାଉଛନ୍ତି ନା ମ୍ୟାଡ଼ାମ୍ ସେଇଟା ଟିକିଏ ବୋଲେ ବହୁତ ସମୟ ରହୁନି ଶୀଘ୍ର ସେଇଟା ସରିଯାଉଛି ନା ହଁ ହଁ ଠିକ ଅଛି ଆପଣ ଯଦି ଆଡ଼ଭାନ୍ସ କରୁଛନ୍ତି ତା'ହେଲେ ଆମେ ଆପଣଙ୍କ ପାଇଁ ରଖି ଦେଇଥିବୁ ଠିକ ଅଛି ଯଦି କେବେ ଆସୁଛନ୍ତି ବୁଲି ଆସୁଛନ୍ତି ତା'ହେଲେ ଆମ ହୋଟେଲରୁ ଖାଇକି ଯାଆନ୍ତୁ ହେଲା ଭଲ ହ ଭଲ ଲାଗିବ ବହୁତ ଟେଷ୍ଟ ଅଛି ଆମର ଆପଣଙ୍କର ପରିବାର ବି ଆସନ୍ତୁ ବା ଯିଏ ବି ଆସନ୍ତୁ ଖାଆନ୍ତୁ ଆମ ହୋଟେଲରେ ବହୁତ ଭଲ ରୋଷେଇ ହୁଏ ହେଉ ମ୍ୟାମ୍ ଠିକ ଅଛି ଆସନ୍ତୁ ଖାଆନ୍ତୁ ଯାଆନ୍ତୁ ବହୁତ ଭଲ ଆମ ହୋଟେଲରେ ରୋଷେଇ ହେଉଛି ହଁ ହଁ ହଁ ମ୍ୟାଡ଼ମ୍ ଥରେ ଆସି ଖାଇ ଦେଖନ୍ତୁ ନା କେମିତି ଟେଷ୍ଟ ହେଉଛି ଆମ ହୋଟେଲରେ ସମସ୍ତଙ୍କୁ ମାନେ ଯେଉଁ ଟାଉନ୍ ସାରା ହୋଟେଲ ଭିତରୁ ଆମ ହୋଟେଲ୍ ବହୁତ ଭଲ ଭଲ ରୋଷେଇ ହେଉଛି ଆପଣ ଥରେ ଆସି ଖାଆନ୍ତୁ ନା